ମୁଁ ଗୋଟିଏ ଫ୍ୟାକ୍ଟରିରେ କାମ କରୁଥିଲି ସେଠି ମାଲିକ ସହିତ ଦିନେ ଝଗଡ଼ା ହୋଇଗଲା ସେହି କାମ ପାଇଁ ବୋଲି କାରଣ ମୁଁ କାମ ଠିକ ସେ କରୁନଥିଲି ତ କାମ ଠିକ ସେ କରୁନୁ ଇୟେ ସିଏ ବୋଲି ଝଗଡ଼ା ହୋଇଗଲା ତ ମୁଁ ମାଲିକକୁ ବୁଝାଇବାକୁ ଚେଷ୍ଟା କଲି ଆଉ ମାଲିକ ବି ବୁଝିଗଲା ଯେ ନା ମାନେ ମୁଁ ସେଦିନ ଠୁ ଠିକ ସେ କାମ କଲି ଆଉ ଠିକ ଟାଇମ୍ରେ କାମ କରିବାକୁ ଗଲି ତ ମାଲିକ ବି ମୋ ଉପରେ ସନ୍ତୁଷ୍ଟ ହୋଇ ଗଲେ